ହଁ ରାଜୁ ଭାଇ ଆଉ ଟିକେ ମେଳା ଆଡ଼େ ବୁଲିତେ ଯିବା ବାହାରକୁ ଆଉ ଦେଇକି ଯେଉଁ ଆମର ଓଲା ଓଲା ଯେଉଁ ବାହାରିଛି ସେ ଯେଉଁ ଅନ୍ଲାଇନ୍ରେ ସବୁ ଇଏ କରୁଛନ୍ତି ସେମାନେ କି ପ୍ରକାର କରୁଛନ୍ତି ନା ଆମକୁ ନା କ'ଣ ଆଗରୁ ତ ବଢ଼ିଆ ଥିଲା ଆଉ ଆମର ଡ୍ରାଇଭର୍ ଡ୍ରାଇଭର୍ ସାଙ୍ଗରେ ସେ ଏକା ସାଙ୍ଗରେ ମାନେ ଆସିକି କଥାବାର୍ତ୍ତା ହେଇକି ଆମେ ସବୁ ଏକା ଗୁଡ଼ା ଯାଉଥିଲେ ସେଇଟା ସେମାନେ କ'ଣ କରୁଛନ୍ତି ଟିକେ ବୁଝିକି କହିବ ନା ଯେ ସେମାନେ ଅଧିକା ଲଗାଉଛନ୍ ନା ଆମକୁ ଠକାଉଛନ୍ ନା କିଛି କରୁଛନ୍ତି ସେଇଟା ଗୋଟେ ବୁଝିକି କହିବ ନା